ହଁ ଆପଣଙ୍କର କଣ ନେବାର ଥିଲା କି ହଉ ତାହେଲେ ଆପଣଙ୍କର ହଁ ଆପଣ ପୁରା ଫୁଲରେ ଡ଼େକୋରେଟ କରିବାକୁ ଚାହୁଁଛନ୍ତି ହଉ ତାହେଲେ ଆପଣ ଆଉ କଣ କଣ ଫୁଲ ନେବେ କହୁନାହାଁନ୍ତି ହଁ ହଉ ତାହେଲେ ମ୍ୟାମ୍ ଆପଣ ଗୋଲାପ କେତେ କେଜି ହିସାବରେ କେତେ କଣ ନେବେ କହିଲେନି ଗୋଲାପ କେଜି କେତେ ନେବେ ଆପଣ ନାହିକି ଆମେ ତ କେଜି ହିସାବରେ ଦେଉଛୁ

ଆମର ଗୋଲାପ କେଜି ଏଇନା ଦୁଇ ହଜାର ଟଙ୍କା ଅଛି ଆପଣ ଯଦି ଅଧିକ ଫୁଲ ନେବେ ଆମେ ଡ଼ିସକାଉଣ୍ଟ କରିବୁ ଏମିତି ଯଦି କେଜିଟେ ଦୁଇକେଜି ନେବେ ଆମେ ଆଉ କଟାଇପାରିବୁନୁ ଏତେ ହଉ ତାହେଲେ ଆମେ ସେହି ଅନୁସାରେ ନେଲେ ଆମେ ବି ମଗାଇବୁ ବାହାରୁ ଆମ ପାଖରେ ଏତେ ଫୁଲ ହେବନି ହଁ ଆମେ ଫୁଲ ଆମର ଆସିଯିବ ଆପଣ ଯେଉଁଦିନ କହିବେ ଆମର ଫ୍ରେସ ଫୁଲ ଆଣିକି ଆପଣଙ୍କୁ ଦେବୁ କିନ୍ତୁ ରେଟଟା ବି ଆମର ଟିକେ କମାଇ ହେବନି ସେତିକି ରହିବ ଯଦି କମାଇବୁ ଯଦି ଆମେ ଅଳ୍ପ କମାଇବୁ ଆମେ ବି ଆମେ ବାହାରୁ ଆଣିବୁ ସେମାନେ ପୁଣି ଆମଠୁ ପଇସା ନେବେ ନା ନାଇଁ ହଁ କମାଇବୁ ଦଶ ବାର ଟଙ୍କା କମାଇବୁ ହଁ ପାଞ୍ଚ କୁଇଣ୍ଟାଲ ନେବେ ଯଦି ଆମେ ପଇସାଟା ଟିକେ କମିବ ଆଉ ଆପଣ ଯଦି ଅଳ୍ପ ନେଇଥାନ୍ତେ ଆମେ କମାଇ ପାରିନଥାନ୍ତୁ ଆପଣ ଅଧିକ ଯେହେତୁ ନେବେ କମାଇବୁ ଆଉ ଆଉ କଣ ଫୁଲ ନେବେ ଖାଲି ଗୋଲାପ ଏତିକି ନେବେ ଆଉ କଣ ହଁ ଏହି ଫୁଲରେ କେତେ କେତେ ନେବେ କହିଲେ

ହଉ ତାହେଲେ ମ୍ୟାମ୍ ମୁଁ ଗୋଟିଏ କାମ କରିବି ଆପଣଙ୍କର ସବୁ ଫୁଲ ଗୁରାକୁ ପ୍ୟାକ୍ କରିକି ଆପଣ ଲୋକ ଆସିକି ନେଇକିଯିବେ ହଉ ତାହେଲେ ଆଉ ପଇସାଟା ଆପଣ କ୍ୟାସ୍ ଦେବେ ନା ଫୋନପେ କରିବେ ନାଇଁ ନାଇଁ ଆପଣ ଫୋନପେ କରିଦିଅନ୍ତୁ ଆଜି ଆଡ଼ଭାନ୍ସ ଦେଇଦିଅନ୍ତୁ ମୁଁ କାଲି ଆପଣଙ୍କୁ ଫୋନ ପଠାଇଦେବି ଫୁଲ ଯେବେ ଦରକାର ହେବ ଆଉ ହଉ ତାହେଲେ ମ୍ୟାମ୍ ରଖୁଛି ଏଁ